ହେଲୋ ଆଜ୍ଞା ଆଜ୍ଞା ନମସ୍କାର ଆଜ୍ଞା କୁହନ୍ତୁ ଆଜ୍ଞା କୁହନ୍ତୁ ଆଜ୍ଞା

ଆଜ୍ଞା ଆପଣଙ୍କ କମ୍ପ୍ଲେନ୍ଟା ରଖୁଛି ଆଉ ମୁଁ ତ ଜାଣି ନ ଥିଲି ଏଇ ବିଷୟରେ କିଛି ଆମେ ତ ଡକ୍ଟରମାନଙ୍କୁ ଭଲ ଡକ୍ଟର ଭଲ ସଂସ୍ଥା ସବୁ ଯୋଗଉଛୁ ଆଜ୍ଞା ଆଜ୍ଞା

ଆଜ୍ଞା

ଆଜ୍ଞା ମୁଁ ଆପଣଙ୍କ କଥା ବୁଝୁଛି ଆଉ ଆଜ୍ଞା ମୁଁ ଯାଇକି ଆଜ୍ଞା ମୁଁ ଯାଇକି ଦେଖୁଛି କ'ଣ ହେଉଛି ସେଠି

ଆଜ୍ଞା ଆଜ୍ଞା ମୁଁ ଆପଣଙ୍କ ପୋବ୍ଲେମ୍ କଥା ବୁଝୁଛି ଆଉ ମୋତେ ଟିକେ ଟାଇମ୍ ଦିଅନ୍ତୁ ମୁଁ ଯାଇକି ସେଠି ପହଞ୍ଚିକି ସବୁ ବ୍ୟବସ୍ଥା କରିବି ଆଉ

ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଆଜ୍ଞା ଆପଣଙ୍କ କଥା ମୁଁ ବୁଝୁଛି ମୁଁ କାଲି ହିଁ ଯାଇକି କିଛି ବ୍ୟବସ୍ଥା କରିକି ଆସିବି